ଆମେ ସାଧାରଣତଃ ଗ୍ରାମାଞ୍ଚଳରେ ଯେଉଁ ଖେଳ ଖେଳିଥାଉ ସେହି ଖେଳରେ କୌଣସି ପ୍ରକାର ନଠକି ଯଦି ଆମେ ନିଜର ଉପଲବ୍ଧ ଥିବା ବୁଦ୍ଧି ଏବଂ କୌଶଳକୁ ଖର୍ଚ୍ଚ କରି ଖେଳିବା ତା' ହେଲେ ଖେଳଟି ବହୁତ ସୁନ୍ଦର ହେବ କିନ୍ତୁ ଯଦି ଆମେ ଆମର ସେହି ଖେଳରେ ନିଜକୁ ନିଜେ ଠକି ଏବଂ ଗଣ୍ଡଗୋଳ କରି ଖେଳିବା ସେହି ଖେଳ ମାଡ଼ ଗୋଳ ଉପରକୁ ଯାଇପାରେ ଯଦି ଆମେ ସେହି ଖେଳକୁ ଅତି ସୁନ୍ଦର ଭାବେ ଖେଳିବା ସେ ବହୁତ ସକରା ସକାରାତ୍ମକ ପ୍ରଭାବ ଆମ ଉପରେ ପକାଇବ ଯଦି ଆମେ ଲୁଡୁ ତାସ୍ ପଶାପାଲି ଇତ୍ୟାଦି ଖେଳ ଖେଳି ନକାରାତ୍ମକ ପ୍ରଭାବ ପକାଇବା ତା'ହେଲେ ସେ ଖେଳ ଆମ ଉପରେ ବହୁତ ପ୍ରକାର କୁପ୍ରଭାବ ପକାଇବ ଯଦି ଆମେ ସେ ଖେଳ କୁ କମ୍ କମ୍ ଭାବରେ ଖେଳିବା ଏବଂ ସକାରାତ୍ମକ ଖେଳ ଖେଳିବା ତା' ହେଲେ ଆମ ପରିବାର ଆମ ଉପରେ ବହୁତ ଭଲ ପ୍ରଭାବ ପକାଇବ